ହ୍ୟାଲୋ ତିର୍ତ୍ତୋଲ ଜଗନ୍ନାଥ ଇଲେକ୍ଟ୍ରିକ୍ ଦୋକାନରୁ କହୁଛନ୍ତି ତ ମୁଁ ଆପଣଙ୍କ ଦୋକାନରୁ ଗୋଟେ ଆଇରନ୍ ଆଣିଥିଲି ସେ ଆଇରନ୍ଟା ଏମିତି ଖରାପ ପଡ଼ିଲା କ'ଣ ପନ୍ଦର ଦିନ ଖଣ୍ଡେ ୟୁଜ୍ କରିଛି କି ନାହିଁ ସେ ପୋଡ଼ିଗଲା ପଠାନ୍ତୁ ମୋ ହଜବେଣ୍ଡ ଯିବାର ଥିଲେ ଗୋଟେ ଜାଗାକୁ ତାଙ୍କ ସାର୍ଟ ଆଇରନ୍ କରିବାକୁ ବାହାରିଲା ବେଳକୁ ଆଇରନ୍ ପଡ଼ିଗଲା ହେଲାନି ସେ ବିରକ୍ତ ହେଇ କରି ମୋ ଉପରେ ଗଲେ କ'ଣ କରିବେ କୁହନ୍ତୁ ମୋତେ ଆପଣଙ୍କ ଦୋକାନରୁ ସବୁ ଜିନିଷ ଆଣେ ଘରର ୱାରିଙ୍ଗ ଠାରୁ ଇଲେକ୍ଟ୍ରିକ୍ ଜିନିଷ ଯେତେକ ସବୁ ଜିନିଷ ଆପଣଙ୍କ ଦୋକାନରୁ ଆଣେ ଆଉ ଆଇରନ୍ଟା କ'ଣ ଏମିତି ହଠାତ ଖରାପ ପଡ଼ିଲା କ'ଣ କରିବି ସେ ଆଇରନ୍କୁ ମୁଁ ନେଇ କରି ଆପଣ ଦୋକାନରେ ଫେରସ୍ତ କରିବି ନା ଆପଣ କାହାକୁ ପଠାଇକି ଆଇରନ୍ ସଜାଡ଼ିବେ ନା କ'ଣ କରିବେ ନହେଲେ ନାହିଁ ମୋର ସେ ଆଇରନ୍ ଦରକାର ନାହିଁ ଆପଣ ଆଇରନ୍ ନେଇ ଯାଆନ୍ତୁ ମୋର ପଇସା ରିଟର୍ଣ୍ଣ କରିଦିଅନ୍ତୁ ଆଉ ସେ ଆଇରନ୍ ସକାଶ ମୁଁ ଦୁନିଆ କଥା ଶୁଣିଲି ମୁଁ ଆଉ ସେ ମୋ ଆଇରନ୍ ଦରକାର ନାହିଁ ଆପଣ ନେଇ ଯାଆନ୍ତୁ ରଖୁଛି